ମାଛ ଧରିବା ଏକ ଆକର୍ଷଣୀୟ ବୃତ୍ତି ଅନ୍ୟ କାମମାନ ମଧ୍ୟରୁ ମାଛ ଧରିବା ବହୁତ ଆନନ୍ଦଦାୟକ ହୋଇଥାଏ କାରଣ ଅନ୍ୟ କାମରେ ଦେହକୁ ବହୁତ ପରିଶ୍ରମ ହୋଇଥାଏ ଏବଂ ବହୁତ କମ ଫଳ ମିଳିଥାଏ ଯେମିତିକି ଅଧିକ କାମ କରି ବହୁତ କମ ଆଉ ଅଧିକାର ରୋଜଗାର କରିଥାନ୍ତି ଲୋକେ କିନ୍ତୁ ମାଛ ଧରିବା ନିମନ୍ତେ ଏତିକି କୌଣସି ପରିଶ୍ରମ କରିବାକୁ ପଡ଼ିବ ନାହିଁ ଏବଂ ବଂଶୀ କଣ୍ଟା ଦ୍ୱାରା ବା ଜାଲ ଦ୍ୱାରା ମାଛ ଧରାଯାଏ ଏବଂ ଏବଂ ସେଥିରେ କୌଣସି ଅର୍ଥ ଖର୍ଚ୍ଚ ହୋଇନଥାଏ ଏବଂ ମାଛ ମାଗଣାରେ ଆମକୁ ମିଳିଥାଏ ଏବଂ ତାହା ବିକି ଆମେ ବହୁତ ଟଙ୍କା ରୋଜଗାର କରିଥାଉ ସେଥିପାଇଁ ଏହି କଥା ହିଁ ମାଛ ଧରିବାର ଏକ ଆକର୍ଷଣୀୟ ହୋଇଥାଏ